ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗୁଣରେ ଗଣିବେ ଅଜ୍ଞାନୀ ରହିବେ ନାହିଁ ଆମେ ଓଡ଼ିଆ ଆମ ମାତୃଭାଷା ହେଉଛି ଓଡ଼ିଆ ପ୍ରତିବର୍ଷ ଫେବୃଆରୀ ମାସ ଏକୋଇଶ ତାରିଖକୁ ଆମେ ମାତୃଭାଷା ଦିବସ ରୂପେ ପାଳନ କରିଥାଉ ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା ଆମ ମାତୃଭାଷା ହେଉଛି ଓଡ଼ିଆ ଆମେ ଓଡ଼ିଆରେ ପଢ଼ି ଜାଣୁ କହି ଜାଣୁ ଏବଂ କହିଲେ କେହି ଆମେ ବୁଝିପାରୁ ଓଡ଼ିଆ ଭାଷା ଆମେ ହେଉଛି ଓଡ଼ିଆ ଆମ ଆମ ଭାଷା ଓଡ଼ିଆ ଖଣ୍ଡବାକ୍ୟ କର୍ତ୍ତା ଓ ସମାପିକା କ୍ରିୟା ଥିବା ସତ୍ତ୍ୱେ ଯଦି ବାକ୍ୟଟି ଅସମ୍ପୂର୍ଣ୍ଣ ମନେହୁଏ ତେବେ ତାହାକୁ ଖଣ୍ଡବାକ୍ୟ କୁହାଯାଏ ସମସ୍ତ ବାକ୍ୟର ସମାପିକା କ୍ରିୟା ଯୁକ୍ତ ଅଂଶକୁ ଖଣ୍ଡବାକ୍ୟ କୁହାଯାଏ